ସାଧାରଣତଃ ଆମେ ପାଣିକୁ ଛାଙ୍କିକି ପିଉଛୁ ଯେତେବେଳେ ଆମେ ପାଣି ଆଣୁଛୁ ସେତେବେଳେ ଆମେ ମାନେ ପାଣିକୁ ଫୁଟାଇକି ସୁରେଇରେ ପୁରାଉଛୁ ତା'ପରେ ଆମେ ଛାଙ୍କିକି ପିଉଛୁ ଯେତେବେଳେ ଆମେ ଶୁଦ୍ଧ ପାଣି ଯେତେବେଳେ ଆମେ ପାଣିକୁ ଫିଲ୍ଟର୍ରେ ଆକ୍ଵାଗାର୍ଡ଼ରେ ପୂରେଇବା ସେ ଛାଙ୍କିହୋଇକି ବିଶୁଦ୍ଧ ସବୁ ବାହାରିଯିବ ଶୁଦ୍ଧ ପାଣିକୁ ଆମେ ପିଇବା ଏବଂ